ମୁଁ ଗୋଟିଏ ଘଣ୍ଟା କିଣିଛି ଘଣ୍ଟା ଟି ଦେଖିବାକୁ କଳା କଲରର ଘଣ୍ଟାଟା ପିନ୍ଧିବାକୁ ଭଲ ଲଗୁଛି ଆଉ ସେଇଟା ମୁଁ ଅନଲାଇନ କିଣିଥିଲି ଫ୍ଲିପକାର୍ଟ ରୁ ଆହୁରି ଘଣ୍ଟାଟା ସମସ୍ତେ ପସନ୍ଦ କରୁଛନ୍ତି ମୋର ସବୁ ଡ୍ରେସ୍ ସହିତ ମ୍ୟାଚ କରୁଛି ଘଣ୍ଟାଟା ଆଉ ସମସ୍ତେ ପିନ୍ଧିକି ଭି ସେ ଘଣ୍ଟାଟା ଫୋଟୋ ଉଠଉଛନ୍ତି ସମସ୍ତେ ଭି କହୁଛନ୍ତି ନା ଘଣ୍ଟାଟା ଭଲ ଲାଗୁଛି ଆଉ ଘଣ୍ଟା ଭିତରେ ଭି ବହୁତ ଜିନିଷ ଦେଇଛି ଯେଉଁଟା କି ମୋତେ ସାହାଯ୍ୟକାରୀ ହେଉଛି ଯେମିତିକି ଶରୀରରେ ଯଦି ତାପମାତ୍ରା ବଢ଼ିଯାଏ ତ ଘଣ୍ଟା ବି ଇଣ୍ଡିକେଟ କରୁଛି ଯେ ନା ଶରୀରର ତାପମାତ୍ରା ବଢ଼ିଲା ଆଉ ଶରୀରରେ ଯଦି ଜଳ କି ଜଳୀୟାଂଶ କମିଗଲା କି ହାଲିଆ ଲାଗିଲା କି କି ଅଲଗା ପ୍ରକାର କିଛି ଭି ଯଦି ଅଚଳନ ମୋ ଶରୀର ଭିତରେ ହେଉଛି ତ ଘଣ୍ଟାଟା ମୋତେ ଇଣ୍ଡିକେଟ କରିଦେଉଛି କି ନା ଏୟା ହେଲା ଆଉ ଘଣ୍ଟାଟା ମୋତେ ଏଇଟା ଚାର୍ଜ କରିବାକୁ ପଡ଼ୁଛି ଏଇଟା ଗୋଟିଏ ଚାର୍ଜ କଲେ ମୋର ଯାଉଛି ବାଇଶ ଦିନ ଆଉ ଏହି ଘଣ୍ଟାଟା ମୁଁ କିଣିଥିଲି ପାଞ୍ଚ ହଜାର ଟଙ୍କା ଦେଇକି